ଓଡ଼ିଶାର ଭାଷା ଓଡ଼ିଆ ଆମର ଏଠାରେ ସମସ୍ତେ ଓଡ଼ିଆ ଭାଷା ହିଁ କୁହନ୍ତି ତେଣୁ କେବେ ଓଡ଼ିଆର କୌଣସି ଉପଭାଷା ଶିଖି ନାହିଁ କି କହି ମଧ୍ୟ ନାହିଁ ତେଣୁ ମୁଁ ଓଡ଼ିଆର କୌଣସି ଉପଭାଷା ବିଷୟରେ ଜାଣି ମଧ୍ୟ ନାହିଁ ମୁଁ ଓଡ଼ିଆର ଉପଭାଷା ବିଷୟରେ ଅଧିକ କିଛି କହିପାରିବି ନାହିଁ